ଓଡ଼ିଶା ଆମ ରାଜ୍ୟ ଆମ ରାଜ୍ୟର କଳା ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରା କଥା କହି ବସିଲେ ଅନେକ କଥା ଅଛି ଓଡ଼ିଆ ସାହିତ୍ୟର ଗାରିମା ଅନେକ ଉର୍ଦ୍ଧ୍ବରେ ଭାରତ ବର୍ଷରେ ଓଡ଼ିଆ ଭାଷା ସାହିତ୍ୟର ସଂସ୍କୃତିର ମର୍ଯ୍ୟାଦା ବହୁତ କିଛି ଅଛି ତନ୍ ମଧ୍ୟରେ ଓଡ଼ିଶୀ ନୃତ୍ୟ ଗୋଟି ପୁଅ ନାଚ ପାଲା ଦାସକାଠିଆ ନୃତ୍ୟ ଗୀତ ଏବଂ ଧୁଡୁକି ବାଦ୍ୟର ନୃତ୍ୟ ବା ଗୀତ ଅନେକ କିଛି ଅଛି ଯାହା ଆମକୁ ଆମ ଦେଶକୁ ଗୌରବାନ୍ବିତ କରିଛି ଆମ ରାଜ୍ୟର କଳା ସାହିତ୍ୟ ଏତେ ମହତ୍ୱ ଅଛି ସେ କଥା ପ୍ରତ୍ୟେକ ପର୍ବପର୍ବାଣୀକୁ ନେଇ ତା ଭିତରେ ନୃତ୍ୟ ସଙ୍ଗୀତର ଆଶର ନହେଲେ ଟିକେ ଭଲ ଲାଗେନି ଯେମିତି ଖାଇ ସାରିବା ପରେ ମିଠା ଟିକେ ନ ଖାଇଲେ ଖାଦ୍ୟ ଅଧୁରା ଅଧୁରା ରହେ ସେମିତି ଓଡ଼ିଶୀ ନୃତ୍ୟ ଗୀତର ଆଶର ନ ଜମିଲେ ଓଡ଼ିଆ ଲୋକମାନଙ୍କର ମନ ପୂରେନି ଠିକ୍ ସେମିତି ଆମର ଆରଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ସବୁ ଦିନ ତାଙ୍କ ଆଗରେ ନୃତ୍ୟ ନହେଲେ ସଙ୍ଗୀତ ନହେଲେ ଆମ କାଳିଆ ସାଆନ୍ତଙ୍କର ନିଦ୍ରା ଭଙ୍ଗ ହୁଏନି ବା ନିଦ ହୁଏନି